ଭାରତ ବିବିଧତା ପାଇଁ ପ୍ରସିଦ୍ଧ ଏଇଟା ଠିକ କୁହାଯାଇଛି କି ଯୁନିଟି ଭାରତରେ ଯୁନିଟି ଉଇଦିନ ଡ଼ାଈଭରସିଟି ଦେଖାଯାଏ ଏକତା ମଧ୍ୟରେ ବିଭିନ୍ନତା ବିଭିନ୍ନତା ହେଲେ ମଧ୍ୟ ଲୋକମାନେ ଏକ ହୋଇ ରହିଛନ୍ତି ସେହିପରି ଆମ ଓଡ଼ିଶାରେ ଦେଖିବାକୁ ଗଲେ ଲୋକମାନଙ୍କ ଭାଷା ଚାଲିଚଳଣୀ ଖାଇବାପିଇବା ସବୁ ଅଲଗା ହୋଇଥିଲେ ମଧ୍ୟ ଆମେ ସବୁ କହୁ ଆମେ କିନ୍ତୁ ଜଣାଯାଉ ଓଡ଼ିଆ ଭାବରେ ଆମେ ସବୁ ଓଡ଼ିଆ ଗର୍ବରେ ଆମେ କହୁ ଆମେ ଓଡ଼ିଆ ତେଣୁ ସେହିପରି ଦେଖିବାକୁ ଗଲେ ଆମେ ଯଦି ଦେଖିବା କୋରାପୁଟ ମାଲକାନଗିରି ଏହିଗୁଡ଼ିକ ଟିକିଏ ସାଉଥ ଷ୍ଟେଟରେ ଦକ୍ଷିଣ ରାଜ୍ୟ ଗୁଡ଼ିକ ପାଖରେ ଥିବାରୁ ଏମାନଙ୍କର ଖାଇବା ଶୈଳୀ ଟିକିଏ ଅଲଗା ଆଉ ଯଦି ଦେଖିବା ପଶ୍ଚିମପଟରେ ଯାହାକି ଛତିଶଗଡ଼ ବର୍ଡ଼ର ସବୁ ଲାଗିଛି ସେଠାରେ ଲୋକମାନଙ୍କ କଥାବାର୍ତ୍ତା ଖାଇବା ଅଲଗା ସେହିପରି ଆମେ ବାଲେଶ୍ୱର ଦେଖିବା ଯଦି ତାହେଲେ ବାଲେଶ୍ୱର ଯେଉଁମାନେ ସବୁ ପଶ୍ଚିମବଙ୍ଗ ସେମାନଙ୍କ ଖାଇବା ପିଇବା ଟିକିଏ ଅଲଗା କୋରାପୁଟରେ ଟିକିଏ ଖଟା ଲୋକମାନେ ଖାଆନ୍ତି ଖଟା ବ୍ରହ୍ମପୁରରେ ଖଟା ଖାଆନ୍ତି ବାଲେଶ୍ୱରରେ ଟିକିଏ ହଁ ରାଗ ଖାଇବାକୁ ପସନ୍ଦ କରନ୍ତି ଇତ୍ୟାଦି ଇତ୍ୟାଦି ଆପଣ ଦେଖିବାକୁ ପାଇବେ ଓଡ଼ିଶାର ବିବିଧତା